ଓଡ଼ିଶାର ପ୍ରମୁଖ ନୃତ୍ୟ ଉତ୍ସବ ହେଉଛି ଶାସ୍ତ୍ରୀୟ ନୃତ୍ୟ ଓ ଲୋକ ସାମାଜିକ ଯାତ୍ରା ଗୁଡ଼ିକ ରହିଥାଏ ଗ୍ରାମରେ ରାମାୟଣ ରାମ ଚରିତ ଭାରତ ନାଟ ଚମ୍ପକ ପୌରାଣିକ ଘଟଣାକୁ ପ୍ରକାଶ କରିଥାଏ ଏହା ଦର୍ଶକଙ୍କୁ ଆକର୍ଷିତ କରିଥାଏ